ହ୍ୟାଲୋ ରେଷ୍ଟୁରାଣ୍ଟ ଲାଗିଛି କି ମୁଁ ମମତା କହଁର କହୁଥିଲି ଗୁଡ଼ରି ସାହିରୁ ମୁଁ ଯେଉଁ ଚା' ଟା ଅର୍ଡର କରିଥିଲି ଯେମିତିକି ଭାଇ ଭଲ ସେ ପଠେଇବେ କାହିଁକି ନା ଚା'ଟା ଥଣ୍ଡା ହେଲେ ଭଲ ଲାଗିବନି ନା ପିଇବାପାଇଁ ସେଇଥିପାଇଁ ଆଉ ଯେଉଁ ଭଲ ଗରମ ଯେମିତି ଥିବ ଯାହାକି ପ୍ୟାକିଂ କରିବାକୁ ବହୁତ ଭଲରେ ପ୍ୟାକିଙ୍ଗ କରିକି ପଠେଇବେ ଯଦ୍ଵାରା କି ଥଣ୍ଡା ହେବନି ଆଉ ପିଇବାପାଇଁ ବି ଭଲ ଲାଗିବ ଆଉ ଥଣ୍ଡା ହେଲେ ତ ଭାଇ ତୁମେ ଜାଣିଚ ପିଇବାକୁ ଜମା ବି ଭଲ ଲାଗିବନି ସେଥିପାଇଁ ଭଲସେ ପ୍ୟାକିଂ କରିକି ପଠେଇବ ଆଉ ମୁଁ ଯେମିତି ବହୁତ ସମୟ ଧରିକି ରଖିପାରିବି ସେଇ ଗରମ ଚା'ଟା ହଁ ପ୍ଳିଜ ଭାଇ ଦୟାକରି ତୁମେ ଯେମିତି ବି ପଠାଇବ ଆଉ ଭଲସେ